ହଁ ହ୍ୟାଲୋ କୁହନ୍ତୁ ହଁ କହନ୍ତୁ ଆଜ୍ଞା

ହଁ ଦୋକାନରେ ଅଛି ଏ ହୋଟେଲ୍ କରିଛି ବରା ପିଆଜି ଆଳୁ ଚପ୍ ସିଙ୍ଗଡ଼ା ସବୁ ବନାଉଛି ସମୋସା ହଁ ପାଞ୍ଚ ଟଙ୍କା ଲେଖାଁଏ ଗୋଟେ ଗୋଟେ ଆଉ ବରା ପାଞ୍ଚ ଟଙ୍କା ସିଙ୍ଗଡ଼ା ପାଞ୍ଚ ଟଙ୍କା ଆଳୁଚପ୍ ପାଞ୍ଚ ଟଙ୍କା ସମୋସା ପାଞ୍ଚ ଟଙ୍କା ମିଠା ରଖୁଛି ଆଜ୍ଞା ଛେନା ଛେନା ଗଜା ଗୁଲାବ ଜାମୁ କାଲା ଜାମୁ ରଖୁଛି ଏବେ ବୋଶାୀ ବି ଜିନିଷ ରଖୁନି ଚାରି ପାଞ୍ଚ ପ୍ରକାର ଭେରାଇଟ୍ ରଖୁଛି ମିଠା ଆମ ଗାଁରେ ତ ଚାଲୁନି ନା ସେଲିଂ ନାହିଁ ଏତେ କେଉଁଝରରୁ ସବୁ ବାହାର ଲୋକ ଯାଉଛନ୍ତି ପିଲାମାନଙ୍କ ପାଠ ପଢ଼ା ଅଛି ସବୁ ପ୍ରକାର ସ୍କୁଲ୍ ଖର୍ଚ୍ଚ ଟିଉସନ୍ ଖର୍ଚ୍ଚ ଖର୍ଚ୍ଚ ସବୁ ହେଉଛି ଆଉ ବେଶୀ ଆଦାୟ ଲସ୍ ହେଉଛି ଆଜ୍ଞା ବରା ଦଶ ଦିନ ଗଲେ ଲସ୍ ହୋଇଯିବ ପନ୍ଦର ଦିନ ମୋ ପାଇଁ ଗୋଟେ ଦେଖୁନାହାନ୍ତି ବାଙ୍ଗାଲୋରରେ

ଦେଖନ୍ତୁ ଗୋଟେ ରୁମ୍ଫୁମ୍ ଦେଖନ୍ତୁ ଯିବା

ରୁମ୍ ଭଡ଼ା କେମତି ସିୟାଡ଼େ ଅଛି ରୁମ୍ ଭଡ଼ା

ତିନି ହଜାର ଲେଖାଁ କ'ଣ ବ୍ୟାଚ୍ଲର୍ ରୁମ୍ ନା ଗୋଟେ ଗୋଟେ ରୁମ୍ ଗୋଟେ ଗୋଟେ ଲାଟିନ୍ ବାଥ୍ରୁମ୍ ଆଉ ଆଉ ରୋଷେଇ ରୋଷେଇ ପାଇଁ ଗ୍ୟାସ୍ଫ୍ୟାସ୍ ମିଳିବ ନା ଗ୍ୟାସ୍ ଚୂଲା ନା ମାସକୁ ଆଦାୟ କେତେ ହେବ ସେଠି ହୋଟେଲ୍ କଲେ

ହଁ ବାଙ୍ଗାଲୋରରେ ଚାଲିବ ଯେ ଖାଲି ଭଲ ସେଲିଂ ହେଉଛି କାରଣ ଆଇ ଟି ସହର ବାଙ୍ଗାଲୋର ହଁ

ସେଇଟା ହେଲା ସେଇଟା ପଇସା ପଇସା ବହୁତ ଅଛି ସେଇଠି ଲୋକମାନେ କିଣୁଛନ୍ତି ଆମର ଏପଟ ତ ଲୋକ କିଣୁନାହାନ୍ତି କଣ ବେଶୀ ରେଟ୍ କହୁଛ ଏତେ ରେଟ୍ କହୁଛ ଏତିକିରେ ଚଳିବା ବହୁତ କଷ୍ଟ ହେଉଛି ନ ହେଲେ ଯିବି ମୁଁ ବାଙ୍ଗାଲୋର ଆଉ ଆପଣ କେବେ କିଅଣ ବାଙ୍ଗାଲୋର ଯିବେ କି

ହୋଟେଲ୍ କୋଉଠି ଭେଟ ହେବେ କୁହନ୍ତୁ ନ ହେଲେ ମୁଁ କାଲି ଯାଇ ଆପଣଙ୍କୁ ଭେଟିବି ଆଉ ଆପଣଙ୍କ କଥାରେ ଏଇଠି ବାଙ୍ଗାଲୋର ଟିକଟ୍ଫିକଟ୍ କରି ଯିବା ବାଙ୍ଗାଲୋର ଆଉ ସେଠି ରହିବା ଆଉ ଗାଁରେ ତ ଚଳି ହେବନି କାରଣ ବହୁତ ମହଙ୍ଗା ହେଲାଣି ଗାଁରେ ପିଲା ପିଲା ଛୁଆର ଖର୍ଚ୍ଚବାର୍ଚ୍ଚ ହେଉଛି ଏଇଲେ ସେଥିପାଇଁ ବାଙ୍ଗାଲୋର ଯିବା ଭେରି ମିଶି କରି ଟିକେଟ୍ କେବେ କରନ୍ତୁ ତେଣୁ

ଠିକ୍ ଅଛି ଯିବା ବନ୍ଠନ୍ ଯିବା ହେଲା ମିଶି କି ଯିବା ମୋତେ ଟିକେଟ୍ କରନ୍ତୁ ମିଶି କି ଯିବା ଏକାଠି ବାହାରିବା ଆଉ ଗାଁ ଗାଁରେ ରହି ହେବନି ଆଜ୍ଞା ନିହାତି ଯିବାକୁ ପଡ଼ିବ ଆଉ ଟିକେଟ୍ ବାହାରିଲା ଠିକ୍ ଅଛି ହଁ ଆପଣ କୁହନ୍ତୁ କେଉଁ ଦିନ ବାହାରିବା ତାପରେ ବୋଲେ ବରା ତରକାରୀ କରି ଯିବି ବାହାରିବି ଘରେ ଆଉ ଗାଁରେ ରହିହବ କିୟା ହଉ ଠିକ୍ ଅଛି ରଖୁଛି ଆଜ୍ଞା ହଁ